ମୁଁ ମଧ୍ୟାହ୍ନ ଭୋଜନରେ ଭାତ ଡାଲି ତରକାରୀ ଖଟା ରୋଷେଇ କରେ ପ୍ରତିଦିନ ମୁଁ ରୋଷେଇ କରିଥିବା ଯେଉଁ ଖାଦ୍ୟ ଗୁଡ଼ିକ ସମସ୍ତଙ୍କୁ ଭଲଲାଗେ ସେଥିପାଇଁ ମୁଁ ଆମ ଘରରେ ପ୍ରତିଦିନ ରୋଷେଇ କରିଥାଏ ଏବଂ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ମୁଁ ବିଭିନ୍ନ ପ୍ରକାର ଖାଦ୍ୟରେ ମସଲା ଗୁଡ଼ିକ ପକାଇଥିବାରୁ ଅଧିକ ସ୍ୱାଦିଷ୍ଟ ବଢ଼ିଥିବାରୁ ମୋ ବାପା ମୋତେ ମୋ ବାପା ମା' ମୋତେ ଭଲ ପାଇଥାନ୍ତି ମୋ ମା' ମୋତେ ରୋଷେଇ ଶିଖାଇ ଦେଇଛନ୍ତି ମୋତେ ରୋଷେଇ କରିବାକୁ ବହୁତ ଭଲଲାଗେ ସବୁପ୍ରକାର ମୁଁ ରୋଷେଇ କରିଥାଏ ରାତିରେ ହଉ କି ମଧ୍ୟାହ୍ନ ଭଜନରେ ବି ହଉ ଓ ମୁଁ ନିଜେ ରୋଷେଇ କରେ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ରାତ୍ରିରେ ବି ଭାତ ଡାଲି ଅଣ୍ଡା ତରକାରୀ ଖଟା ରୋଷେଇ କରେ ଭଜା ଗୁଡ଼ିକ ମୁଁ କରିଥାଏ କାହିଁକି ନା ରାତ୍ରି ସମାଜରେ ବେଶୀ ଖାଇଲେ ଦେହ ଖରାପ ହେବ ସେଥିପାଇଁ ମୁଁ ରାତ୍ରି ସମାଜରେ କିଛି ହାଲୁକା ରୋଷେଇ କରିଥାଏ ଦେହ ଖରାପ ନ ହେବା ପାଇଁ ରାତ୍ରି ସମୟରେ ବେଶି ଖାଇବାଟା ଠିକ ନୁହେଁ ରାତ୍ରି ସମୟରେ ବେଶି ଖାଇଲେ ଦେହ ଖରାପ ହୋଇଯିବ ରାତିରେ କୌଣସି ଜାଗାକୁ ଯାଇପାରିବ ନାହିଁ ଦେହ ଅସୁସ୍ଥ ହୋଇଥିଲେ ଦେହ ଆମ ସୁସ୍ଥ ରହିଥାଏ ଆମେ ଭଲ ଖାଦ୍ୟ ଖାଇଥିଲେ ଆମ ଦେହ ସୁସ୍ଥ ରହିବ